ପାଞ୍ଚ ତିନି ଦୁଇ ହଜାର ସାତ ଦଶ ଚାରି ଦୁଇ ହଜାର ନଅ ଅଠର ସାତ ଦୁଇ ହଜାର ବାର ଉନେଇଶି ନଅ ଦୁଇ ହଜାର

ଉନେଇଶି ବାର ଦୁଇ ହଜାର ଏକୋଇଶି